କୁଆଡ଼େ ଯାଇଥିଲୁ କି ତୁ ଏ ଯୋଉଁ ଭୋଟ୍ ଭୋଟ୍ ଫୋଟ୍ ମାରିବା ପାଇଁ ସବୁ ଆସୁଛନ୍ତି କିସ ଗୋଟେ କଥା ଏବେ ରାଜନୀତି ରାଜନୀତି ତ ଯାହା କରୁଛନ୍ତି ଆମର ଏପଟେ ଦେଖିଲାବେଳକୁ ଗୋଟିଏ ବି ଘର ହେଇନି ସବୁ ସମସ୍ତେ କିସ କିସ କରିଦେଲେ ଠିକ୍ ଠିକଣା ନାହିଁ ହେଲା କି ଆଉ ତୁ କହୁଛୁ ଯେ କାହାକୁ ଭୋଟ୍ ଦେବା କି କରିବା କ'ଣ ନାହିଁ ମୁଁ ନିଜେ ବି ଜାଣିପାରୁନି ମୋର କହିବା କଥା ପାର୍କ୍ ଆଡ଼େ ପାର୍କ୍ ଆଡ଼େ ସେଇ କାଲି ସକାଳେ ଯିବାନା କାଲି ସକାଳେ ଯିବା ବୁଲିତେ ଯିବା ମୋତେ ଗୋଟିଏ କଥା କହ ତୁ ତୋର ମତ କ'ଣ ଯେ ରାଜନୀତି ରାଜନୀତି ସେମାନେ ଆସିବେ ଭୋଟ୍ କିଣିବେ ନହେଲେ ଭୋଟ୍ ମାଗିବେ ତାପରେ ତୁମକୁ ଦେଖାଦେବେନି ଏଇ ହେଉଛି କଥା ସେମାନେ ତ ମାନେ ଏଇନା ଭୋଟ୍ ଭୋଟ୍ ଆସିବେ ତୁମର ଗୁଡ଼ରେ ପଡ଼ିଯିବେ ତାପରେ ଯେତେବେଳେ ଜିତିଯିବେ ତୁ କିଏବେ ସେଇଟା କିଏ ଏଇନା ତୁ ତୁମର ଘର ଗୋଷ୍ଠି ସାରା ମାନେ ଘର ଗୋଷ୍ଠି ସାରା ସମସ୍ତେ ସମସ୍ତଙ୍କ ପାଖରେ ଗୋଡ଼ରେ ପଡ଼ିବେ ସେଇ ହେଉଛି କଥା ତ ତୁମେ ଭାବିଚିନ୍ତିକି ଭୋଟ୍ ଦିଅ ଯିଏ ଲୋକଟା ଠିକ୍ ଠାକ୍ ଅଛି ଠିକ୍ ଠାକ୍ ନାହିଁ ଯେଉଁ ମାନେ ଠିକ୍ ଠାକ୍ ଅଛି ଲୋକଟାକୁ ଦିଅ ନାହିଁ ଲୋକଟାକୁ ନ ଦିଅ ଗଲାକଥା ତ ମୁଁ କାଲି ଗଲେ କାଲି ଆମେ ପାର୍କ୍ରେ ଆଲୋଚନା କରିବା ହେଲାକି ତ ସେଟା ଘର ଲୋକକୁ ବି ଜଣାଇଦେବ ବୁଝିପାରିଲ ହଁ ଯେ କିସ କୁଆଡ଼େ କୁଆଡ଼େ ମନ ଫନ ଦେଉନ ଯେ କିସ ମୁଁ ନିଜେ ବି ଜାଣିପାରୁନି ହଁ ଭୋ ଶୁଣ ଭୋଟ୍ ବିଷୟରେ ମୋତେ ଗୋଟିଏ କଥା କହିବ ପାଞ୍ଚ ବର୍ଷ ଭିତରେ ତୁମର ଗାଁରେ ଆଁ ତୁମର ସାହିଟାରେ କି କାମଟା ହେଇଛି ମୋତେ କହନା ତୁମ ସାମନାରେ କି କାମଟା ହେଇଛି ବାସ୍ ଆମ ଆମର ବି ତ ସେଇଆ ଆମର ତ ଏ ଟୁ ଜେଡ଼୍ ପୂରା ନଷ୍ଟ କିସ କରିବ ଏଇ ଭଳି ଜଣେ ଭୋଟ୍ ଯେତେବେଳେ ମାଗିବ ସେହି ସେତେବେଳେ ଆସିବେ ଦେଖାଦେବେ ତାପରେ ଭୋଟ୍ ସରିଲାପରେ ଯିଏ ଜିତିବ ତାର ଛୋଡ଼ରାମ ସେ ପଳାଇଲା ଆଉ ପାଞ୍ଚ ବର୍ଷ ଦେଖା ଦର୍ଶନ ନାହିଁ ତାପରେ ପାଞ୍ଚ ବର୍ଷ ସରିବ ତାପରେ ପୁଣି ଆସିବେ ସେଇଟା କି ରାଜନୀତି ମୋତେ କହନା ଆମେ ବି ଆମେ ବି ଟିକେ ଟିକେ ଅଧେ ଯାଇକି ରାଜନୀତି ବିଷୟରେ ଜାଣିଛେ ଏସବୁ ଏସବୁ ଜିନିଷ ଭଲ ନୁହେଁ

ପାର୍କ୍ ପାର୍କ୍କୁ କାଲି ଯିବା ଚାଲ ହେଲା ସମସ୍ତେ ଟିକେ ବସିବା ବସିକି କଥାହେବା କଥା ହୋଇକି ତାପରେ ଯାଇକି ପାର୍କ୍ରେ ମାନେ ସମସ୍ତେ ଡିସିସନ୍ ଗୋଟିଏ ନେବା ଯେ ଏଇୟାକୁ ଦିଆହେଉ ଏଇୟାକୁ ଦିଆହେଉ ଏଇୟାକୁ ଦିଆହେଉ ଏଇଭଳିଆ ଆଉ ହଁ ପରା ତୁମେ ତୁମେ ଗୋଟିଏ ଏଇନା ଦେଖ ତୁମେ ଗୋଟିଏ ଦେଖ ଆମର ଯୋଉଁ ବର୍ଷାରେ ଆମର ତଳ ସାହିଟାରେ ପୁରା ପାଇପ୍ ପାଣି ମାଡ଼ିକି ଆସେ ହେଲାକି କିନ୍ତୁ ଡ୍ରେନ୍ ଗୋଟିଏ ହୋଇନି ଆଜି ପର୍ଯ୍ୟନ୍ତ ଡ୍ରେନ୍ ଗୋଟିଏ ହୋଇନି କିସ କରିବ କାହାକୁ କାହାକୁ କିସ କହିବ ନା ତାକୁ ପିଟିବ ନା କିସ କରିବ ସେମାନେ ସେମାନେ ଯେତେବେଳେ ଭୋଟ୍ରେ ଭୋଟ୍ ଭୋଟ୍ ଭୋଟ୍ ଯେତେବେଳେ ମାଗିତେ ଆସିଲେ ସେତେବେଳେ ଗୋଡ଼ ହାତରେ ପଡ଼ିଯିବେ ହଁ ମୁଁ ଏଟା କରିଦେବି ହଁ ମୁଁ ସେଟା କରିଦେବି ହେଲ କରିଦେବି ତେନ କରିଦେବି ତାପରେ କାଇଁ ପାଞ୍ଚ ବର୍ଷ ସରିଲାନା ଆଗକୁ ଇଲେକ୍ସନ୍ ଆସୁଛି ପାଞ୍ଚ ବର୍ଷ ସରିଲା କିନ୍ତୁ ଦେଖିଲାବେଳକୁ ମାନେ ଟିକେ ବି ନାହିଁ ତାପରେ ଗୋଟିଏ କଥା ଆମର ଯେଉଁ କଂକ୍ରିଟ୍ଟା ବି ଆମର ଯେଉଁ ଆଉ ଉପର ସାହି କଂକ୍ରିଟ୍ ସେ ଉପର ସାହି କଂକ୍ରିଟ୍ ହେଇଛି ନା ସେଇଟା ବି ନାହିଁ ସେମାନେ ସେଇ ଇଏରେ ଚାଲିଛନ୍ତି ହେଉ ତ ଏତା କଥା ଛାଡ଼ ତୁ ୟେ ଆମର କାଲି ଯିବା ଚାଲ ତୁମ ଘରକୁ ବି ଟିକେ କହିଦେ ସେମାନେ ଯିବେ ଏମିତି ବସିକି କଥାହେବା ନା ପରା ମୋର କହିବା କଥା ରାଜନୀତି ସେମାନେ ଯେତେବେଳେ ଆସିବେ ଆସିକି ଗୁଡ଼ରେ ପଡ଼ିବେ କିନ୍ତୁ ହଁ କୁହ ନା ମୋତେ କିନ୍ତୁ ଭରସା ଲାଗୁନି କେନନା ଉଁ ହୁଁ ଭରସା ଲାଗୁନି ଏଥିପାଇଁ ମାନେ କି କହିବି ମାନେ ଏଇନା ତୁମ ସାମନାରେ ସମସ୍ତେ କହିଦେବେ ଯେ ମୁଁ ଏଇଟା କରିବି ମୁଁ ସେଇଟା କରିବି ମୁଁ ସେଇଟା କରିବି କିନ୍ତୁ ସେମାନେ ମାନେ କହି ମାନେ ଜିତିଲା ପରେ ମୁଁ ତ ଆଜି ପର୍ଯ୍ୟନ୍ତ ଦେଖିନି ଯେ ଏ ଜିନିଷଟା ସେ କରିଛି ବୋଲି ରାଜନୀତିର ସେଇୟା ନିୟମ ଆଉ ସେ ପଲିଟିକାଲ୍ ସାଇନ୍ସ ଆମେ ବି ଟିକେ ହେଲେ ପଢ଼ିଛେ ଏଇ ହେଉଛି କଥା ଯଦି କରିପାର ଯଦି କରିପାରିବା ତେବେ ଏମିତି ଲୋକ ଏମିତି ଲୋକ ଗୋଟିଏ ଚୟନ କର ଲୋକ ପୁରା ପରଫେକ୍ଟ ରହିବ ସବୁଦିନ ରହିବ ଯେମିତି ପାଞ୍ଚ ବର୍ଷ ଭିତରେ ଯେ କିଛିନା କିଛି ଆମର ଏଠି ଆମର ସସି ଆମର ଇଏ ସୋସାଇଟିଟାକୁ ଉନ୍ନତି ଇଏ କରୁ ଆଉ ଅଲଗା ଅଲଗା ଅଲଗା ଲୋକକୁ ଅଲଗା ଲୋକକୁ ନକରୁ ହେଉ କାଲି ସକାଳେ ଦେଖା ତେବେ